ବାହାଘରରେ ଗୋଟିଏ ଝିଅର ବାହାଘରରେ ତାର ବାପା ଗୋଟେ ମଧ୍ୟସ୍ଥିକି କହି ବାହାଘର ବୁଝିବା ପାଇଁ କହିଥାଏ ସିଏ ଗୋଟେ ପୁଅ ଘରକୁ ଖୋଜି ଆଣି ତାର ଦେଖା ଚାହାଁ କରିଥାଏ ପୁଅ ଘର ବାଲା ଆସି ଝିଅ ଘର ବାଲା ଘରେ ଦେଖା ଚାହାଁ କରି ଯିବା ପରେ ପୁଅ ଘର ବାଲା ଯାଇ ଝିଅକୁ ଦେଖି ଆସନ୍ତି ଦେଖା ଚାହାଁ ଭିତରେ ଏମିତି ବହୁତ ତାର ବନ୍ଧୁ ବାନ୍ଧବ ଦେଖା ଚାହାଁରେ ତିନି ଚାରି ଥର ଯିବାଆସିବା କରନ୍ତି ସେଇ ଭାବରେ ପସନ୍ଦ ହେଲା ପରେ ବାହାଘରଟିଏ ହୁଏ ବାହାଘରରେ ପୁଅ ଘର ଝିଅ ଘରର ନିର୍ବନ୍ଧ ହୁଏ ନିର୍ବନ୍ଧ ପରେ ନିର୍ବନ୍ଧ ପରେ ତାପରେ ଠିକ ହୁଏ ବାହାଘର ମାଳି ଟେକା ହୁଏ ମାଳି ଟେକା ସରିଲା ପରେ ପୁଅ ଝିଅଙ୍କର ବାହାଘରର ବ୍ୟବସ୍ଥା ଆରମ୍ଭ ହୁଏ ତାପରେ ଝିଅ ଘର ବାଲାର ବାପ ମା ଗହଣା ବାସନ କୁସନ ସବୁ କିଣା ବିକା କରି ପୁଅ ଘର ବାଲାଙ୍କୁ କହି ବାହାଘରର ବ୍ୟବସ୍ଥା ଆରମ୍ଭ କରିଥାନ୍ତି ଏହି ଭଳି ଭାବେ ବାହାଘରଟିଏ ଶେଷ କରିବା ପରେ ଭୋଜି ଭାତ ଆରମ୍ଭ ହୋଇଥାଏ ଯିବା ଆସିବା ବନ୍ଧୁ ବାନ୍ଧବ ଯିବା ଆସିବାରେ ବହୁତ ଖର୍ଚ୍ଚ ହୋଇ ବାଜା ଟେଣ୍ଟ ବାଜି ବାହାଘରଟିଏ ଝିଅର ହେଇଥାଏ ଏପରି ଭାବେ ଗାଁ ଗହଳିରେ ଲୋକ ମାନେ ବାହାଘର କରନ୍ତି କିନ୍ତୁ ବରଯାତ୍ରୀ ଯିବା ପୁଅ ଘରକୁ ଘର ଵାଲା ଆସିବା କିନ୍ତୁ ଝିଅ ଘର ବାଲା ପାଖେରେ ଭୋଜି ଭାତ ହୋଇ ବହୁତ ଆୟୋଜନ ହୋଇ ବରଯାତ୍ରୀ ଆସନ୍ତି ଡିଜେ ବଜାଇ ବାହାଘରର କାର୍ଯ୍ୟକ୍ରମ କରିଥାନ୍ତି ଏହି ପରି ଭାବେ ଝିଅ ଘର ବାହାଘର ହୋଇଥାଏ ଗାଁ ଗହଳି ମାନଙ୍କ ରେ ଏହି ପରି ଭାବେ ବାହାଘରର ଆୟୋଜନ ହୋଇଥାଏ